ଅନଲାଇନ ଶିକ୍ଷା ଓ କୋଚିଙ୍ଗ ପିଲାମାନଙ୍କ ଜୀବନକୁ କିଛିକାଂଶରେ ପ୍ରଭାବିତ କରିଛି ଯେମିତିକି ପିଲାମାନକୁ ଏହା ମଧ୍ୟ ଭଲ କିଛି ପରିମାଣରେ କିଛି କାଂଶରେ ନେଇଛି ଖରାପ ଇଏରେ ବି କିଛି କାଂଶରେ ନେଇଛି ଆଉ ଭଲ କ'ଣ ପିଲାମାନେ ଅତି ସହଜରେ ଶିକ୍ଷା ପାଇପାରୁଛନ୍ତି ଯେଉଁମାନଙ୍କ ପାଖରେ ନଲେଜ ଅଛି ଯେ ପାଠଟା କୁ ଭଲ ଭାବରେ ଉଁ ସଂଗ୍ରହ କରି ପାରୁଛି ସେ ତା ପାଇଁ ଏହା ବହୁତ ଭଲ ତା ପାଇଁ ସମୟ ନଷ୍ଟ ନାହିଁ ନିଜ ଘରେ ବସି ସିଏ ଅଧିକ ସମୟ ଦେଇକି ସେ ମଧ୍ୟ ପାଠ ପଢ଼ି ପାରିବ ଯାହା ଘରେ ପିଲାମାନଙ୍କର ବାପା ମାଁଙ୍କର ସମୟ ଅଛି ସେମାନେ ପାଠ ପଢ଼ାଇ ପିଲାମାନଙ୍କୁ କିଛି ସମୟ ଦେଇ ପାରିବେ ତାହା ତାଙ୍କ ପାଇଁ ଏଇଟା ବହୁତ ଭଲ କିନ୍ତୁ ଯେଉଁମାନଙ୍କ ଘରେ ବାପା ମାଁଙ୍କର ଶିକ୍ଷାଗତ ଯୋଗ୍ୟତା କମ ସେମାନଙ୍କ ପାଇଁ ଏଇଟା ଭଲ ନୁହଁ କାହିଁକିନା ସେମାନେ ଶିକ୍ଷକ ଯେଉଁଟାକୁ ପଢ଼ାନ୍ତି ସିଏ ତାକୁ ବୁଝାଇକି କୌଣସି କହିବା ଏତେ ସହଜ ନୁହଁ ସେଥିପାଇଁ ଏହା ଅନଲାଇନ କ୍ଲାସ ରେ ବହୁତ ଗରିବ ଲୋକ ରହୁଛନ୍ତି ଯାହାବି ସେମାନେ ମଧ୍ୟ ଯେ କୌଣସି ମୋବାଇଲଟେ କିମ୍ବା ଲାପଟପଟେ କିଣିବା ତାଙ୍କ ପାଇଁ ମଧ୍ୟ ସମ୍ଭବପର ହେଇପାରୁନାଇଁ ଯେଉଁଥି ପାଇଁ କି ସେମାନେ ପିଲାଙ୍କୁ ଠିକ ସେ ପାଠ ପଢ଼ାଇବା ଉଁ ପଢ଼ାଇ ପାରୁନାହାଁନ୍ତି ଏହା ଏକ ପିଲାମାନଙ୍କ ଭବିଷ୍ୟତକୁ ଏକ ଚିନ୍ତାର କାରଣ ପକାଇଛି